ଆମ ବାସ ସ୍ଥାନରୁ ଆମ ଗ୍ରାମ ଠାରୁ ବ୍ୟାଙ୍କ ଗୁଡ଼ିକର ଦୂରତା ପ୍ରାୟ ଦଶରୁ ପନ୍ଦର କିଲୋମିଟର ଦୂରରେ ରହିଛି ସେଥିପାଇଁ ଯଦି କୌଣସି ବ୍ୟକ୍ତି ବ୍ୟାଙ୍କକୁ ଯିବାକୁ ଚାଁହୁଛି ତେବେ ତାକୁ ପ୍ରାୟ ଯିବା ଆସିବା ସମୟ ଗୋଟିଏ ଦିନ ଲାଗିଯାଇଥାଏ ଅନ୍ୟ ପକ୍ଷରେ ଯଦି କୌଣସି ବ୍ୟକ୍ତି ଜଣେ ବୃଦ୍ଧ ଲୋକଙ୍କୁ ବ୍ୟାଙ୍କକୁ ନେଇଯିବା କୁ ଚାଁହୁଛି ତାହା ପକ୍ଷରେ ଯିବା ପାଇଁ ସେଇଟା ସମ୍ଭବ ହୋଇପାରୁନାହିଁ ଯଦି ସେ ଯାଇପାରୁନାହିଁ ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ କୁହାଯାଉଛି ଯେ ଗ୍ରାମ କୁ ଯାଇ ବୃଦ୍ଧ ଲୋକଙ୍କ ପାଖରେ ତାଙ୍କର ବ୍ୟାଙ୍କ କାର୍ମ କାମ ଟିକୁ ସାରିଦେଇ ଆସନ୍ତୁ ସେଥିପାଇଁ ବ୍ୟାଙ୍କର କର୍ମଚାରୀମାନେ ମଧ୍ୟ କୌଣସି ପ୍ରକାର ଧ୍ୟାନ ଦେଉନାହାନ୍ତି ଅନ୍ୟ ପକ୍ଷରେ ରାସ୍ତାଘାଟର ସୁବିଧା ନଥିବାରୁ ବ୍ୟାଙ୍କ କର୍ମଚାରୀମାନେ ଗ୍ରାମକୁ ଆସିବା ପାଇଁ ମଙ୍ଗୁନାହାନ୍ତି